ହ୍ୟାଲୋ ମ୍ୟାମ୍ ନମସ୍କାର ମୁଁ ବେତନ ସାହୁ କହୁଥିଲି କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡେଇ ବ୍ଲକ୍ରୁ କହୁଥିଲି

ମ୍ୟାମ୍ ମୁଁ ସେଇଥି ପାଇଁ ପାଇଁ ଆପଣଙ୍କୁ କଲ୍ କରୁଛି ମୋତେ କେଉଁ ଚିକିତ୍ସା କଲେ ମୋତେ ଠିକ୍ ହେବ କାରଣ ମୁଁ ବହୁତ ଜାଗା ଚିକିତ୍ସା କଲିଣି ତ ମୋତେ ଭଲ ହେଉନି ମୁଁ ମୁଁ ମୋ ସାଙ୍ଗକୁ ଫୋନ୍ କରିଥିଲି ତ ମୋ ସାଙ୍ଗ ଆପଣଙ୍କ ନାଁ କହିଲା ବି ଆପଣଙ୍କର କ୍ଲିନିକ୍ର ନାଁ ମୋତେ କହିଲେ ତ ମୁଁ ସେଇଥି ପାଇଁ ତାଙ୍କ ପାଖରୁ ନମ୍ବର୍ ଆଣି ଆପଣଙ୍କ କଲ୍ କଲି ମୋତେ କ'ଣ କରିବାକୁ ପଡ଼ିବ ଯେଉଁଥିପାଇଁ ମୋ ଦେହ ଟିକେ ଭଲ ହେବ ବହୁତ ହି ଅସୁସ୍ଥ ରହୁଛି ଆଉ ଭଲ ହେଉନି ବହୁତ ଚିକିତ୍ସା କଲିଣି ମଧ୍ୟ ଆଜ୍ଞା ଆଜ୍ଞା ଆଜ୍ଞା ମ୍ୟାମ୍ ମ୍ୟାମ୍ ମୁଁ ଟିକେ ଗରିବ ଘରର ଝିଅ ତ ମୁଁ ସେଥିପାଇଁ ଟିକେ ଦୂର ବାଟ ଯାଇ ପାରୁନଥିଲି କିନ୍ତୁ ମୋତେ ବେଶୀ ଅସୁସ୍ଥ ହେବାରୁ ମୁଁ ଆପଣଙ୍କୁ ଆଜି କଲ୍ କଲି ମୁଁ ଚାହୁଁଥିଲି କି ମୁଁ ଏହି ପାଖରେ ଟ୍ରିଟମେଣ୍ଟ୍ ହେଇ ମୋ ଦେହ ଭଲ ହେଇଯାଉ ଓ ମୋର ସେଥିରେ ବି ମୋ ଦେହ ଭଲ ହେଉନି ଯେଉଁଥିରେ ପାଇଁ ମୋତେ ବହୁତ ହି ଅସୁସ୍ଥ ଲାଗୁଛି ଏବେ ମୋ ବଡ଼ି ବହୁତ ୱିକ୍ ବି ଲାଗୁଛି ଥଣ୍ଡା ହେଇ ଯାଇଛି ଏତେ ଯେ ମୁଣ୍ଡ ବହୁତ ଭାରି ଭାରି ବି ମଧ୍ୟ ଲାଗୁଛି ବହୁତ ଆଜ୍ଞା ଆଜ୍ଞା ମ୍ୟାମ୍ ଆପଣ ବି ଯାହା କହୁଛନ୍ତି ଆପଣ ଠିକ୍ କଥା କହୁଛନ୍ତି ମୁଁ ଯେମିତି ହେଲେ ବି ଆପଣଙ୍କୁ କାଲି ଦେଖା କରିବା ପାଇଁ ଯିବି ତ ଆପଣଙ୍କର କ'ଣ ସେଇଠି ଆଗରୁ କିଛି ବ୍ୟବସ୍ଥା କି ନମ୍ବରିଙ୍ଗ୍ କରିବା ପାଇଁ କି କ'ଣ ଆଜ୍ଞା ଆପଣ ଆଜ୍ଞା ଆଜ୍ଞା ଆଜ୍ଞା ମ୍ୟାମ୍ ତେବେ ଆପଣ ଆସୁଛନ୍ତି କେଉଁ ଟାଇମ୍ରେ ଟାଇମ୍ ଆପଣଙ୍କର ପୁଣି ତ ଟାଇମିଙ୍ଗ୍ ଥିବ

ଆଜ୍ଞା ମ୍ୟାମ୍ ତା'ହେଲେ ମୁଁ ଆପଣଙ୍କୁ ରଖୁଛି ଆଉ ମୁଁ ବହୁତ ଖୁସି ଲାଗିଲା କି ଆପଣଙ୍କ ସହିତ କଥା ହେଲି ଆପଣ ମୋତେ ସୁବିଧା ବିଷୟରେ କହିଲେ ମୁଁ ଯେମିତି ହେଲେ ବି ଚେଷ୍ଟା କରିବି ମୁଁ ଯାଇକି ନା ଆପଣଙ୍କ ପାଖରେ ମୋ ନିଜର ଚେକ୍ଅପ୍ କରିବି ଆଜ୍ଞା ମ୍ୟାମ୍ ମୁଁ ରଖୁଛି ନମସ୍କାର